ମୁଁ ଛଅ କ୍ଲାସ୍ ପଢ଼ୁଥିଲି ସେତେବେଳେ ରୋଷେଇ ଆରମ୍ଭ କରିଥିଲି ଏବଂ ପ୍ରଥମେ ରୋଷେଇ ରୋଷେଇରେ ବହୁତ ଡର ଲାଗୁଥିଲା ଧୀରେ ଧୀରେ ଡରି ଡରି କରୁଥିଲି ତା'ପରେ ଶିଖି ଶିଖି ଧୀରେ ଧୀରେ ରୋଷେଇ ଆସିଗଲା ତା'ପରେ ବେଶୀ ରୋଷେଇ କରିବାକୁ ବି ଡର ଲାଗୁଥିଲା ଯାହା ଟିକେ ଟିକେ କରୁଥିଲି ଏବେ ରୋଷେଇ ଶିଖି ଶିଖି ପୁରା ଆସିଗଲାଣି ଏବେ ଆଉ ରୋଷେଇ କରିବାକୁ ଆଉ ଡର ଲାଗୁନି ଏବେ ମତେ ସବୁ ରୋଷେଇ ଆସିଗଲାଣି